ଚାଷ ଅଛି ଯାହାର କି ଆନନ୍ଦ ତାହାର ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର ତ ବାସ୍ତବରେ ଯାହାର ଚାଷ ଅଛି ସେ ସାଧାରଣତଃ ଜାଣିଛି ତାର ମହତ କେତେ ସେ ନିଜ ଇଚ୍ଛା ମୁତାବକ ସେ ସବୁକୁ ସାଧାରଣତଃ ଗ୍ରହଣ କରିପାରିଥାଏ ତ ଏଇ ଦୃଷ୍ଟିରୁ ଯଦି ଦେଖିବା ସାଧାରଣତଃ ଆମେ ଜାଣିଛେ ଓଡ଼ିଶା ଗୋଟେ କୃଷି ପ୍ରଧାନ ରାଜ୍ୟ ତ ଏଠାକାର ଯେଉଁ ଗ୍ରାମାଞ୍ଚଳ ରହିଛି ଗ୍ରାମର ଯେଉଁ ବାସିନ୍ଦାମାନେ ରହିଛନ୍ତି ସେମାନେ କୃଷି ଉପରେ ନିର୍ଭର କରିଥାନ୍ତି ଏଣୁ ଯେଉଁ ତାଙ୍କର କୃଷି ଯେଉଁ ରହିଛି ସେଥିପ୍ରତି ଯଦି ଆମେ ଦୃଷ୍ଟି ଦେବା ତାର ସାଧାରଣତଃ ଉନ୍ନତି କରଣ ପାଇଁ ଆମେ ଯଦି ଚେଷ୍ଟା କରିବା କୃଷି ଶିଳ୍ପର ଉନ୍ନତି ପାଇଁ ଯଦି ଆମେ ଚେଷ୍ଟା କରିବା ତା'ହେଲେ ଲୋକମାନେ ସାଧାରଣତଃ ବିଶେଷ ଭାବରେ ଉପକୃତ ହେବେ ସେମାନଙ୍କର ଯେଉଁ ପରିବାର ରହିଛି ଯେଉଁ ଆମେ ସାଧାରଣତଃ ଖବରକାଗଜ କୁହନ୍ତୁ କିମ୍ବା ଟେଲିଭିଜନରେ କୁହନ୍ତୁ ଆମେ ପ୍ରତିବର୍ଷ କ'ଣ ହୁଏ ନା ଆମେ ଦେଖିଛେ ବହୁ କୃଷକ ସାଧାରଣତଃ ଆତ୍ମହତ୍ୟା କରିଥାନ୍ତି ଯଦି କୃଷିଶିଳ୍ପର ଉନ୍ନତି କରାଯିବ ତେବେ ସେଇ ଚାଷୀଭାଇ ମାନଙ୍କର ତାଙ୍କର ପରିବାର ତାଙ୍କର ପିଲାଛୁଆ ମାନଙ୍କର ବହୁତ ଭାବରେ ଉପକୃତ ହେଇପାରିବେ ସେମାନେ ତାଙ୍କର ପିଲାମାନଙ୍କୁ ଠିକ୍ ଭାବରେ ପାଠ ପଢ଼ାଇ ପାରିବେ ତ ଏଇ ଶିଳ୍ପର ଉନ୍ନତି ପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇପାରିବା ଯେପରିକି ସେମାନଙ୍କର ଯେଉଁ ବିହନ ରହିଛି ଉନ୍ନତ ମାନର ବିହନ ସେମାନଙ୍କୁ ଯୋଗାଇ ଦେଇପାରିବା ସେମାନଙ୍କ ପାଇଁ ଯେଉଁ ଚାଷ ଜମିର ଯେଉଁ କୁହନ୍ତୁ ହଳ କରିବା ପାଇଁ କୁହନ୍ତୁ କିମ୍ବା ସାର କୁହନ୍ତୁ ଏଇସବୁ ଯଦି ଆମେ ଯୋଗାଇ ଦେଇପାରିବା ଠିକ୍ ଭାବରେ ସେମାନଙ୍କୁ ନିକଟରେ ତାଙ୍କ ନିକଟରେ ପହଞ୍ଚେଇ ପାରିବା ତେବେ କୃଷିଭାଇ ମାନେ ଆହୁରି ଅଧିକ ବିଶେଷ ଉପକୃତ ହେଇପାରିବେ ତ ଏଇ କୃଷି ଶିଳ୍ପର ଉନ୍ନତି ପାଇଁ ଯଦି ଯଦି ଏଇଭଳି ବିଭିନ୍ନ ଭଲ ଭଲ ସବୁ ପଦକ୍ଷେପ ନିଆଯାଇ ପାରିବ ତେବେ କୃଷି ଭାଇମାନେ ବହୁ ଭାବରେ ବହୁତ ବିଶେଷ ବିଶେଷ ଭାବରେ ଉପକୃତ ହେଇପାରିବେ ତ ଏଥିପ୍ରତି ଦୃଷ୍ଟିଦେବା ଏକାନ୍ତ ଆବଶ୍ୟକତା ରହିଛି ଯାହା ଫଳରେ ସମସ୍ତଙ୍କର ଉନ୍ନତି ହେବ